ହଁ କିଏ କହୁଥିଲେ ହଁ ମ୍ୟାଡ଼ାମ୍ କୁହନ୍ତୁ ହଁ ମ୍ୟାଡ଼ାମ୍ ହଁ ହଁ ମ୍ୟାମ୍ ସବୁ ଅଛି ବହି ଗୁଡ଼ାକ ସବୁ ଅଛି ହଁ ହଁ ସବୁ ସବୁ ଜିନିଷ ମିଳିବ ମ୍ୟାମ୍ ଦେଖନ୍ତୁ ବହିର ଦାମ ତ ରେସ ଅନୁସାରେ ନିଆଯାଏ କିନ୍ତୁ ଆପଣ ବହୁତ ଗୁଡ଼ି ଜିନିଷ ନେଉଛନ୍ତି ତାହେଲେ ତ କିଛି ଡ଼ିସକାଉଣ୍ଟ କରାଯିବ ତ ତେଣୁ ଆପଣ ବହୁତ ଗୁଡ଼ିଏ ଜିନିଷ ନେଉଛନ୍ତି ତାହେଲେ ଡ଼ିସକାଉଣ୍ଟ କରାଯିବ ଆଉ ସିଙ୍ଗିଲ ଜିନିଷ ନେଲେ ମ୍ୟାମ୍ ଡ଼ିସକାଉଣ୍ଟ ହେବନି ଥରେ ଆସନ୍ତୁ ମ୍ୟାମ୍ ଥରେ ଆସନ୍ତୁ ଆମ ଦୋକାନ ବୋଲେ ଜିନିଷଯାକ ଟିକିଏ ଥରେ ଚେକ୍ କରି ନିଅନ୍ତୁ ଆଉ ସବୁ ଜିନିଷ ଭଲ ଜିନିଷ ଜିନିଷ ଯାକ ଜିନିଷ ଗୁଡ଼ାକ ବହୁତ ଭଲ ହଁ ହଁ ହଁ

ହଁ ମ୍ୟାମ୍

ହଁ ଠିକ ଅଛି ଆପଣ ଆସିବେ ନା ପଠେଇବି ପିଲାକୁ ହଁ ମ୍ୟାମ୍ ହେଉ ଥରେ ହଁ କୁହନ୍ତୁ ହଁ ହଁ ସ୍କୁଲ୍ ଡ୍ରେସ୍ ବି ମିଳୁଛି ହେଉ ଠିକ ଅଛି ଆମେ ନୋଉଛୁ ତ ଡ୍ରେସ୍ ଦେଖିକି ମ୍ୟାମ୍ ଡ୍ରେସର କ୍ୱାଲିଟି ଦେଖିକି ଯଦି ଆପଣ କେଉଁ ପ୍ରକାର ଡ୍ରେସ୍ ଚାହୁଁଛନ୍ତି ସେଇପ୍ରକାର ସେଇ ଅନୁସାରେ ଆମର ପଇସା ନିଆଯିବ ଆପଣ କେଉଁ କ୍ୱାଲିଟିର ହଁ ଆମର ଅଛି ଭେରାଇଟି ଭେରାଇଟି କ୍ୱାଲିଟି ଅଛି ତେଣୁ ଆପଣ ଟିକିଏ ଦେଖିଦିଅନ୍ତୁ ଆଉ ଆପଣଙ୍କୁ କେଉଁ ଭେରାଇଟିର ଡ୍ରେସଟା ଭଲ ଲାଗେ ସେଇ ହିସାବରେ ଆମେ ପଇସାଟା ଡ଼ିସକାଉଣ୍ଟ କରିବୁ ଆପଣ ଦେଖିସାରିଲା ପରେ ନାଇଁ ତ ଅଛି ବହୁତ ଗୁଡ଼ିଏ ଭେରାଇଟି ଜିନିଷ ଯାକ ଅଛି ହୁଁ ହଁ ଆମର ଖୋଲା ହେଉଛି ଆଠଟା ସାଢ଼େ ଆଠଟା ହେଉ ମ୍ୟାମ୍ ଠିକ ଅଛି ଆପଣ ଆସନ୍ତୁ ଆମର ଜିନିଷ ବହୁତ ଭଲ କ୍ୱାଲିଟିର ଯାକ ଅଛି ଆପଣ ଦେଖନ୍ତୁ ଆପଣଙ୍କୁ ପସନ୍ଦ ହେଉଛି ନା ନାହିଁ ଦେଖନ୍ତୁ ଆପଣ କେଉଁ ଜିନିଷ ଚାହୁଁଛନ୍ତି କେଉଁ କ୍ୱାଲିଟିର ଜିନିଷ ଚାଁହୁଛନ୍ତି ସେଇ ହିସାବରେ ଆପଣ ବାଛନ୍ତୁ ତା'ପରେ ଆମେ ଡ଼ିସକାଉଣ୍ଟ କରିଦବୁ ଓ କେ ମ୍ୟାମ୍ ହେଉ